ଆମର ହେଲୁ ଚାଷୀ ଘର ଆମ ଘରେ ପଶୁମାନଙ୍କୁ ପାଳନ କରି ଜୀବିକା ନିର୍ବାହ କରୁ ଯଥା ଗୋରୁ ଛେଳି ମେଣ୍ଢା ଆଦି ସବୁ ପାଳନ କରୁ ଗୋରୁମାନଙ୍କ ଗୋରୁମାନଙ୍କ ଗୋବରରୁ ଖତ ହୁଏ ସେଇ ଖତ ଆମେ ଆମେ ବିଲରେ ପକାଇ ବିଭିନ୍ନ ପ୍ରକାର ପନିପରିବା ଫସଲ କରୁ ସେଥିରେ ଆମ ଘର ଚଳେ ଆମ ଘରେ ଆମେ ସମସ୍ତେ ଚାଷୀ ଚାଷୀ ଉପରେ ନିର୍ଭର କରନ୍ତି ଆମ ଘରେ ମୁଁ ନଥିଲେ ମୋ ବୋଉ ସବୁ କରନ୍ତି ମୋ ବାପା ଆମ ଆମର ପଶୁ ମାନଙ୍କର ଯତ୍ନ ମୋ ବାପା ନିଅନ୍ତି ବାପା ନଥିଲେ ବୋଉ ଯତ୍ନ ନିଅନ୍ତି ଆମର ଛେଳି ବହୁତ ରଖିଥିଲୁ ତାଙ୍କୁ ତାଙ୍କୁ ଦିନେ ରୋଗ ହେଇଥିବାରୁ ଜଣ ଜଣ କରି ସବୁ ମରିଗଲେ ଆମେ ଡାକ୍ତରଙ୍କୁ ଡାକିଲୁ ଯେତେ ଇଞ୍ଜେକ୍ସନ ଦେଲୁ କି ଯେତେ ଯାହା କଲୁ କେହି ବଞ୍ଚିଲେ ନାହିଁ ଗୋଟେ ପରେ ଗୋଟେ ସବୁ ମରିଗଲେ